ହ୍ୟାଲୋ ହଁ ଆପଣ ଆସିବା କଥା ମୁଁ ଯିବା କଥା ଫୋନ କରିଥିଲି ଡ୍ରାଇଭର ଭାଇ କହୁଛନ୍ତି ଆସିଲେନି ବିଳମ୍ବ କାହିଁ କଲେ ହଁ କେତେ ସମୟ ଲାଗିବ ପନ୍ଦର ମିନିଟ ବିଳମ୍ବ କାହିଁକି ହେଲା ଜାମ୍ ଥିଲା ହେଉ ଶୀଘ୍ର ଆସି ପହଞ୍ଚିଲେ ମୁଁ ଅପେକ୍ଷା କଲି ପନ୍ଦର ମିନିଟ ଭିତରେ ଆସିକି ଶୀଘ୍ର ପହଞ୍ଚନ୍ତୁ ରହୁଛି